ଆଇ ଆଇ ଟି ଆଇ ଆଇ ସି ଆଇ ଆଇ ଏମ ଭଳି ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ଯଦି ପିଲାମାନଙ୍କୁ ପାଠ ପଢ଼ାଇବା ଏତେ ସହଜ ନୁହଁ କାରଣ ଯୋଉଁ ମାନଙ୍କର ବାପ ମାଆର ଭଲ ପଇସା ଅଛି ଭଲ ରୋଜଗାର ଅଛି ତାହେଲେ ସେମାନେ ତାଙ୍କର ପିଲାମାନଙ୍କୁ ସେଠି ଭଲ ପଢ଼ାଇ ପାରିବେ କିନ୍ତୁ ଯୋଉଁ ଗରିବ ଶ୍ରେଣୀର ପିଲାଟି ହେଉ କିମ୍ବା ମଧ୍ୟମବର୍ଗର ପିଲାଟି ସେଠି ପାଠ ପଢ଼ାଇବା ବହୁତ କଷ୍ଟକର ହୋଇଥାଏ କାହିଁକିନା ସେଠି ପାଠ ପଢ଼ାଇବାକୁ ହେଲେ ଅନେକ ଟଙ୍କା ଖର୍ଚ୍ଚ ହେଇଥାଏ ଆଉ ଯଦି ଗରିବ ପରିବାରର ପିଲାଟି ଭଲ ପାଠ ପଢ଼ୁଥିବ ତାହେଲେ ସାଧାରଣତଃ ତାକୁ ନିହାତି ସହଯୋଗ ଦରକାର ସରକାରଙ୍କର ହେଉ କିମ୍ବା ବ୍ୟାଙ୍କରୁ ଋଣ ମାଧ୍ୟମରେ ହେଉ କିମ୍ବା କୌଣସି ଲୋକର ସାହାଯ୍ୟରେ ସେ ସେଠାରେ ପାଠ ପଢ଼ିପାରିବ ଆଉ ଗୋଟିଏ ଜିନିଷ ହେଉଛି ଏହି ଜାଗାରେ ପାଠ ପଢ଼ିବାକୁ ହେଲେ ନିଶ୍ଚିତ ଭାବରେ ଚାପ ପଡ଼ୁଛି କାହିଁକିନା ଯଦି ଗୋଟିଏ ଗରିବ ଲୋକ ପିଲାଟି ଭାଲ ପାଠ ପଢ଼ୁଛି ତାର ବି ଇଚ୍ଛା ଅଛି ମୁଁ କେମିତି ଭଲ ଅନୁଷ୍ଠାନରେ ପାଠ ପଢ଼ି ମୁଁ ଭଲ ନାଁ କରିବି କିନ୍ତୁ ତା ପାଖରେ ସମ୍ବଳର ଅଭାବ ଯେହେତୁ ତାକୁ ନିଶ୍ଚିତ ଏହା ଚାପର ଚାପରେ ପକାଇଥାଏ